ହଁ ହୋଉ ରଜକୁ କୁଆଡ଼େ ଯିବା ଟିକିଏ ବାହାରକୁ ମନ ଖୁସିକରି ଆସିବା ଇଏ କାମଦାମ କରିକି ତ ହାଲିଆ ଲାଗିଲାଣି ଆ ଯିବା ଟିକିଏ କୁଆଡ଼େ ବାହାରେ ବୁଲାବୁଲି କରିବାକୁ ଯିବା ଆଉ କୁଆଡ଼େ ଯିବା ବୋଲି ଭାବିଛେ ପୁରୀ ଆଡ଼େ ଯିବା

ଆଉ ରଜକୁ କ'ଣ ଡ୍ରେସ୍ ପତର ସବୁ କଲଣି ନା ନାହିଁ ଆମ ରଜରେ ତ ସେଇ ହେଲା କାମ ଆଉ ଚାଷବାସ ଭପରେ ବାଇଗଣ ଟମାଟୋ କରିଥିଲି ଏ ଲାଭ ବେଶୀ ହେଲାନି ସବୁତ ପୋକ ହୋଇଗଲେ

ଆଉ ଯେଉଁ ତୁ ଭେଣ୍ଡି କରିଥିଲୁ କ'ଣ ହେଲା କେମିତି

ହଁ ସେ ନୁହଁ କ'ଣ

ଆଉ ରଜକୁ ହଁ ମ ଆଉ କ'ଣ ଟାଇମ୍ ମିଳୁଛି କୁଆଡ଼େ ଯିବାକୁ ଏ କି ହଁ ପୁରୀରୁ ଆସିକି ଗଡ଼ମା ଗଡମାନ୍ତ୍ରୀ ଟିକେ ଯିବା ଗଡମାନ୍ତ୍ରୀରେ ଭଲ ରଜ ହେଉଛି

ଆଚ୍ଛା କେମିତି ଯିବା କ'ଣ ଇଏ ପରିବାର ନେଇକି ଯିବା ଆଚ୍ଛା ଆଚ୍ଛା

ଆଉ କ'ଣ ଇଏରେ ଗାଡ଼ି ଭଡ଼ା ନ କରିକି ଯାଇପାରିବା ଏମିତି ବାଇକ୍ରେ ହଁ ନାଇଁ ଏ ବର୍ଷ ରଜଟା ଟିକିଏ ଭଲ ପାଳନ କରିବା ଆଉ କେଉଁ ବର୍ଷ ତ ରଜରେ କୁଆଡ଼େ ଯାଇହେଉନି

ହଁ

ହେଇ ଯିବା ପରା କନ୍ଫର୍ମ୍ ହୋଇଗଲା ଆଉ ହଁ ହଁ ସେଇଟା ତ ରଜରେ ନିହାତି ଦରକାର ଆଉ ସେତିକି ନହେଲେ କ'ଣ ହେବ ସେ ସେତିକି ନହେଲେ ରଜ ନୁହଁ

ଏଇ ଯିବା ପରା ପୁରୀ ଯିବା ପୁରୀରୁ କେଉଁଠିକୁ ଗଡ଼ମନ୍ତ୍ରୀ ଆସିବା ନା ଯିବା ଏଠିକି